ବିଭିନ୍ନ ଖାଦ୍ୟ ରୋଷେଇ କରିବା ପାଇଁ ଆମକୁ ଅତି ସହଜ ହୁଏ ଭାତ ଡାଲି ଆଳୁ ଚୋଖା ଟମାଟୋ ଖଟା ଏସବୁ କରିବା ପାଇଁ ଆମକୁ ସହଜ ହୁଏ ଯେମିତି କି ଆମେ ଭାତ କରିବା ପାଇଁ ଆମକୁ ପ୍ରଥମେ ଗ୍ୟାସ୍ ଚୁଲାକୁ ଅନ୍ କରି ପାଣି ବସାଇବାକୁ ପଡ଼େ ପାଣି ଫୁଟିଲା ପରେ ଆମେ ଚାଉଳ ପକାଉ ଭାତ ହେଲା ପରେ ଅମେ ତାକୁ ଗାଳି ତାକୁ ରଖିଦେଉ ସେକେଣ୍ଡ୍ ଆପଣଙ୍କର ଡାଲି କରିବାକୁ ହେଲେ ଆମେ ଫାଷ୍ଟ ଡାଲିକି ଭଲ ଭାବରେ ଆମେ ଧୋଇ ଦେଇଥାଉ ଡାଲି ଧୋଇଲା ପରେ ଆମେ ତାକୁ ପ୍ରେସରରେ ଦେଇ ଦେଲା ପରେ ଚାରି ପାଞ୍ଚଟି ସିଟି ପରେ ଆମେ ତାକୁ କାଢ଼ି ଦେଇଥାଉ ସେଥିରେ ହଳଦିଗୁଣ୍ଡ ବ୍ୟବହାର କରୁ ଫୁ ଛୁଙ୍କ ଦେଲା ବେଳେ ହଳଦିଗୁଣ୍ଡ ଲଙ୍କାଗୁଣ୍ଡ ଧଣିଆ ପାଉଡ଼ର ଇତ୍ୟାଦି ଆମେ ଦେଲାପରେ ଡାଲିଟିକି ଛୁଙ୍କ ମାରି ତାକୁ ରଖିଦେଉ ଆମେ ଯେତେବେଳେ ଆଳୁ ଚୋଖା କରୁ ଆଳୁକୁ ଫାଷ୍ଟ ସିଝାଇ ଦଉ ସିଝାଇଲା ପରେ ଚକଡ଼ି ଦେଉ ଚକଡ଼ିଲା ପରେ ପିଆଜ ଆଉ ଟମାଟୋ ଦେଇ ତାକୁ ଫ୍ରାଏ କରୁ ଫ୍ରାଏ କଲା ପରେ ଆମେ ତାକୁ ଆଳୁକୁ ତା ଉପରେ ପକାଇ ଆମେ ତାକୁ ଆଉ ସରିଲା ପରେ ସେଟା ଆଲୁଚୋଖା ହୋଇଗଲା ଆପଣଙ୍କର ଟିକେ ଯଦି ଆମେ ଦେଖିବା କଷ୍ଟ ହୁଏ ଆମକୁ କରିବା ପାଇଁ ବିରିୟାନି ଯେମିତିକି ଆମେ ଫାଷ୍ଟ ଗ୍ୟାସ୍ ଚୁଲାଟିକି ଅନ୍ କଲାପରେ ଆମେ ତାକୁ ପାଣିଟିକି ଆମେ ଗରମ କରିବା ଗରମ ପାଣିରେ ଆମକୁ ପଞ୍ଚଫୁଟଣ ଦେବାକୁ ପଡ଼ିବ ଯେମିତି କି ଆପଣଙ୍କର ଗୋଲମରୀଚ ଜାଇତ୍ରୀ ଆପଣଙ୍କର ଏମିତି ସବୁ ସାମାନ ଦେଲା ପରେ ଗୁଆ ଘିଅ ଟିକେ ପଡ଼ିବ ଗୁଆ ଘିଅ ପଡ଼ିଲା ପରେ ଆପଣଙ୍କର ତାକୁ ଗୋଟିଏ ବାମ୍ଫ ଦେଲା ପରେ ଆମେ ଚାଉଳକୁ ଭଲ ଭାବରେ ଧୋଇ ଚାଉଳକୁ ତା ଉପରେ ପକାଇବା ସିଏ ହୋଇ ସାରିଲା ପରେ ଆମେ ଗୋଟିଏ ଜାଗାରେ ଗୋଟିଏ ପାତ୍ରରେ ଆମେ ଚିକେନ ନେବା ଚିକେନକୁ ଚିକେନରେ ଆମେ ହଳଦିଗୁଣ୍ଡ ଲଙ୍କାଗୁଣ୍ଡ ଜିରାଗୁଣ୍ଡ ଧଣିଆ ପାଉଡ଼ର ବିରିୟାନି ମସଲା ଦେଇ ଇତ୍ୟାଦି ଗୋଳାଇ ଦଉ ଗୋଳାଇଲା ପରେ ଆମେ ତାକୁ ସିଝାଇବା ପାଇଁ ଗ୍ୟାସ୍ରେ ବସାଇ ଦେଉ ଗୋଟିଏ ପଟରେ ଆମର ଯେଉଁ ଭାତ ବସିଥିବ ଗୋଟିଏ ପଟରେ ଆମର ତ ଚିକେନ ବସିଥିବ ତାକୁ ଆମେ ଭାତ ହୋଇ ସାରିଲା ପରେ ତାକୁ ଉଠାଇ ଅନ୍ୟ ଏକ ପାତ୍ରରେ ଆମେ ରଖିଦେଉ ଆଉ ଚିକେନ ହୋଇ ସାରିଲା ପରେ ତାକୁ ଲେୟାର ବାଇ ଗୋଟିଏ ଛପର ବାଇ ଛପର ଆମେ ଭାତ ଦେଉ ଭାତ ଦେଲା ପରେ ଚିକେନ ଦେଉ ଚିକେନ ଦେଲା ପରେ ପୁଣି ଭାତ ଦେଇ ଚିକେନ ଦେଇ ଆମେ ତାକୁ ହାଣ୍ଡି କି ଘୋଡ଼ାଇ ଭଲ ଭାବରେ ଅଟା ମାଧ୍ୟମରେ ତାକୁ ସିଲ୍ କରିଦେଉ ଧି ଧିମା ଚୁଲାରେ ଆମେ ତାକୁ ବ ବଏଲ୍ କରୁ ଧୀରେ ଧୀରେ ସିଏ ବାମ୍ଫ ସ ସଦୃଶ ଟିକେ ସ୍ମେଲ୍ ଆସିଲା ପରେ ଆମେ ତାକୁ କାଢ଼ି ଦେଇଥାଉ